ମୋର ପ୍ରିୟ ଋତୁ ହେଉଛି ଶୀତଦିନଟା କାରଣ ଏଥିରେ କିଛି ଗରମ ହୁଏନାହିଁ ଆଉ ଥଣ୍ଡା ଲାଗେ ବଡ଼ିରେ ଆମେ ବିଭିନ୍ନପ୍ରକାର ଡ୍ରେସ୍ପତ୍ର ପୋଷାକ ମଧ୍ୟ ପିନ୍ଧିଥାଉ ଆଉ ଏଇଦିନରେ ମଧ୍ୟ ବିଭିନ୍ନପ୍ରକାର ପନିପରିବା ଫସଲ ମଧ୍ୟ ହୁଏ ଆଉ ସେଥିପାଇଁ ଶୀତଦିନେ ମଧ୍ୟ ଖରାକୁ ଗଲେ ମଧ୍ୟ କିଛି କାଟେନାହିଁ ଏବଂ ଦେହରୁ ଝାଳ ବାହାରେ ନାହିଁ ଆମେ ବିଭିନ୍ନ ସମୟରେ ବିଭିନ୍ନ କାମ ମଧ୍ୟ କରିପାରିଥାଉ ପୁରା ବାରଘଣ୍ଟା ଆମେ କାମ କରିଥାଉ ଶୀତଦିନେ କିନ୍ତୁ ଖରାଦିନେ ସେଇଟା ହେଇପାରେନାହିଁ ତେଣୁକରି ମୁଁ ଏଇ ଶୀତଦିନଟାକୁ ବେଶୀ ପସନ୍ଦ କରେ ଏଇଥିପାଇଁ ସେଥିରେ ବିଭିନ୍ନପ୍ରକାର ପନିପରିବା ଆମେ ଖାଇଥାଉ ଆଉ ଏଥିରେ ଏଇ ସମୟରେ ମଧ୍ୟ ବିଭିନ୍ନପ୍ରକାର ରୋଗ ମଧ୍ୟ କିଛି ହୁଏନାହିଁ ଆଉ ସୁଶୀତ ମନ ପ୍ରଫୁଲ୍ଲ ରୁହେ ଆଉ ବିଭିନ୍ନପ୍ରକାର ଜାଗାକୁ ମଧ୍ୟ ଯିବାପାଇଁ ଆମକୁ ଭଲଲାଗେ ଭ୍ରମଣ ମଧ୍ୟ କରିବାକୁ ସେଇ ସମୟରେ ଉପଯୁକ୍ତ ସମୟ ବୋଲି ଆମେ ଏଇଟା ସବୁଠାରୁ ଭଲ ଅ ପସନ୍ଦର ଋତୁ ଆମର